ହ୍ୟାଲୋ ସାର୍ ମୁଁ ଗୋଟେ ଛୋଟ କ୍ୟାବ୍ ବୁକ୍ କରିଥିଲି ଏବଂ ମୁଁ ଆମେ ଦଶଜଣ ଯିବାର ଥିଲା ସେ ମୁଁ ଗୋଟେ ଛୋଟ କାର୍ ବୁକ୍ କରିଥିବାରୁ ସେଥିରେ ସମସ୍ତଙ୍କ ପାଇଁ ସ୍ଥାନ ହେଲା ନାହିଁ ତେଣୁ ମୁଁ ଆଉ ଗୋଟିଏ କାର୍ ବୁକ୍ କରିବାକୁ ଚାହୁଁଛି ଚାରିଜଣ ଯେ ଛଅ ଜଣଙ୍କୁ ଛଅ ଜଣ ଯିବାର ଅଛି ତେଣୁ ମୁଁ ଗୋଟିଏ ବଡ଼ କାର୍ ବୁକ୍ କରିବାକୁ ଚାହୁଁଛି ଛୋଟ କାର୍ଟି ବୁକ୍ କରିଥିଲି ସେହି ଛୋଟ କାର୍କୁ କ୍ୟାନ୍ସେଲ୍ କରି ମୁଁ ଗୋଟିଏ ବଡ଼ କାର୍ ବୁକ୍ କରିବାକୁ ଚାହୁଁଛି କାରଣ ଚାରିଜଣ ଲୋକଙ୍କୁ ସେଥିରେ ସେଟିସ୍ଫାଏ କରି ରହିବାକୁ ଖାପ ଖୁଆଇ ଚଲାଇବାକୁ ପଡ଼ିଲା କାରଣ ତେଣୁ ଆମେ ବେଶି ଲୋକ ହେବାରୁ ଚାରିଜଣ ଖାପ ଖୁଆଇ ବସିପାରିଲେ ନାହିଁ ଏବଂ ସମସ୍ତେ ବସିବା ଦ୍ୱାରା ଆମକୁ ସେଟିସ୍ଫାଏ ଲାଗିଲା ନାହିଁ ତେଣୁ ମୁଁ ଗୋଟେ ବଡ଼ କାର୍ ବୁକ୍ ବଡ଼ କାର୍ ବା କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ଆମେ ଯାତ୍ରା କରିବା ସମୟରେ ଲୋକ ସଂଖ୍ୟା ବହୁତ୍ ହେବାରୁ ଆମକୁ ଚାରିଜଣ ଲୋକ ବସିପାରିଲେ ନାହିଁ ତେଣୁ ଛୋଟ କାର୍ରେ ଯେତେ ଭଡ଼ା ଥିଲା ଆମେ ବଡ଼ କାର୍ରେ ଅଧିକ ଭଡ଼ା ମଧ୍ୟ ଦେବୁ